ହ୍ୟାଲୋ ହଁ ମୁଁ କହୁଥିଲି କି ଆପଣ କ'ଣ ଫୋନ କରିଥିଲେ କୁଆଡ଼େ ବୁଲିବାକୁ ଯିବା ପାଇଁକା ଆଜ୍ଞା ଆଜ୍ଞା ନାହିଁ ନାହିଁ ନାହିଁ ନାହିଁ ଆପଣ ଆସନ୍ତୁ ଆରାମ ସେ ଠିକ୍ ଅଛି ଆପଣ ତ ବାଲେଶ୍ୱରରୁ ଆସୁଛନ୍ତି ଆଉ ଆପଣ ଆସନ୍ତୁ କିଛି ଅସୁବିଧା ନାହିଁ ଆପଣ ବାଲେଶ୍ୱରରୁ ବୋଧେ ବୋଧ ହୁଏ ଭୁବନେଶ୍ୱର ଆଗ ଆସିବେ ତ ଭୁବନେଶ୍ୱରରେ ଟିକେ ରେଷ୍ଟ ନେଇକି ଆପଣ ଆସିବେ କୋଣାର୍କ ତ ସେଥିପାଇଁ ସବୁଠି ତ ଆଜିକାଲି ଆମର ହୋଟେଲ ହେଇଗଲାଣି ତ ଆରାମ ସେ ଆପଣ ରହିବେ ଗାଡ଼ି ଟ୍ରାଭେଲ୍ଟା ବି ଆମେ ବୁଝି ଦେବୁ ଆପଣଙ୍କର ଠିକ୍ ଅଛି ଯିବା ଆସିବା ଗାଡ଼ି ଖର୍ଚ୍ଚ ବି ବୁଝି ଦେବୁ ଆପଣ ଖାଲି ଆରାମ ସେ ଆସିବେ ଭୁବନେଶ୍ୱରରେ ହୋଟେଲରେ ରହିବେ ତା'ପରେ ଆପଣ ସେଠିକି ଟିକେ ରହିକି ତା'ପରେ କୋଣାର୍କ କି ରାମଚଣ୍ଡୀ କି ପୁରୀ ଯେଉଁଠି କି ଆପଣ କହିବେ ସେଠିକି ଆସିବେ ଯିବା ଆସିବା ରହିବାରେ କିଛି ବି ଅସୁବିଧା ହେବାର ନାହିଁ ଠିକ୍ ଅଛି ଆଉ ହଁ ହଁ ଅଛି ନା କୋଣାର୍କ ଯେମିତି ଆମର ଚନ୍ଦ୍ରଭାଗା ଅଛି ତ ଚନ୍ଦ୍ରଭାଗାରେ ବି ଭଲ ହୋଟେଲ ଅଛି ସେଠି ବି ରହିବାରେ କିଛି ଅସୁବିଧା ନାହିଁ ଯଦି ଆପଣ ହୋଟେଲ ଚନ୍ଦ୍ରଭାଗା ବୁଲିବାକୁ ଆସୁଛନ୍ତି ତା'ହେଲେ କିଛି ରହିବାରେ ଅସୁବିଧା ହେବ ନାହିଁ ତ ଆପଣ ସେଠି ଯଦି ରାତି ହେଇଗଲା ବୁଲିକି ଯିବାର ତା'ହେଲେ ସେଠି ହୋଟେଲ ଭଲ ଭଲ ହୋଟେଲ ଅଛି ଆପଣ ସେଠି ଆରାମ ସେ ରହିପାରିବେ ଆଉ ଯଦି କୋଣାର୍କ ମନ୍ଦିର ତ ଆପଣ ଜାଣିଥିବେ ଯେଉଁ ଧରମା କରିଥିଲେ ତ କୋଣାର୍କ ମନ୍ଦିରର ଶିଳ୍ପୀ ଶୈଳୀ ଏସବୁ ବି ସୁନ୍ଦର ବହୁତ ସେଇଟା ବି ଦେଖିବେ ଶନିଦେବଙ୍କ ମନ୍ଦିର ବି ଅଛି ଦେଖିବେ ଆଉ ରାମଚଣ୍ଡୀ ବି ସେଠି ଗୋଟେ ବହୁତ ସୁନ୍ଦର ମନ୍ଦିର ଅଛି ସେଠି ବି ଆପଣ ରହିବାର ବହୁତ ଭଲ ମାନେ ସମୁଦ୍ର ପାଖରେ ହୋଟେଲଟେ ଅଛି ଯାହାକି ଆପଣଙ୍କୁ ବହୁତ ଭଲ ଲାଗିବ ଆପଣ ଯାହାକି ବାଲେଶ୍ୱରରୁ ଆସିଛନ୍ତି ଆମ କୋଣାର୍କ ପୁରୀ ବହୁତ ଭଲ ସେ ବୁଲିବେ କିଛି ଅସୁବିଧା ହେବାର ନାହିଁ ଯଦି ଆପଣ ତା'ପରେ ପୁରୀ ବି ଯିବେ ପୁରୀରେ ବି ଭଲ ସେ ବୁଲିବେ ହଁ ହଁ ଅଛି ଯେମିତି ଲକ୍ଷ୍ମୀ ମା'ଙ୍କ ମନ୍ଦିର ଅଛି ଆଉ ପୁରୀରେ ବି ଆପଣ ଖାଦ୍ୟ ଭାବରେ ଭଲ ଭଲ ମାନେ ଅଭଡ଼ା ଆପଣ ବୋଧେ ଜାଣି ଶୁଣିଥିବେ ବୋଧ ହୁଏ ହଁ ତ ଅଭଡ଼ାଟା ବି ଭଲ ମିଳୁଛି ଆପଣ ଯଦି ସକାଳୁ ବାହାରିକି ଆସିବେ ଆରାମ ସେ ଛଅଟାରୁ ଦଶଟା ଯାଏଁ ପୁରୀରେ ବି ହୋଟେଲ ଆମର ଅଛି ଆପଣ ସେଠି ଧୁଆ ଧୁଇ ହେଇ ସବୁ ସାରି ରେଷ୍ଟ ନେଇକି ମଧ୍ୟ ଆପଣ ଦଶଟାରେ ଯଦି ମନ୍ଦିର ବାହାରିବେ ତା'ହେଲେ ଦଶଟାରୁ ଦୁଇଟା ତିନିଟା ଭିତରେ ମନ୍ଦିର ବୁଲିବେ ବାଇଶ ପାହାଚ ଅଛି ମନ୍ଦିର ଜଗନ୍ନାଥଙ୍କୁ ଦେଖା କରିବେ ଯେହେତୁ ଟିକେ ଗହଳି ରୁହେ ତ ସମୟ ଲାଗିବ ଦୁଇଟା ତିନିଟାରେ ଆପଣ ବାହାରିଲେ ଆପଣ ଦଶଟାରେ ଖାଇକି ଆସିଥିବେ ତ ଦୁଇଟା ତିନିଟାରେ ବାହାରିଲେ ଦର୍ଶନ ଆପଣଙ୍କ ସରିଯିବ ତ ଦୁଇଟା ତିନିଟାରେ ଆପଣ ଅଭଡ଼ା ଆମର ଆସୁଛି ଆପଣଙ୍କୁ ଅଭଡ଼ା ଆପଣ ଖାଇବେ ତ ତ ଅଭଡ଼ା ଖାଇବେ ଆଉ ଆପଣ ଯଦି ଖାଇ ସାରିକି ହୋଟେଲରେ ସେଠି ରହିବାକୁ ଚାହିଁବେ ରହିବେ ରହିସାରିଲା ପରେ ସନ୍ଧ୍ୟାବେଳ ହେଲେ ଆମ ସମୁଦ୍ରକୂଳଟା ଟିକେ ସନ୍ଧ୍ୟାବେଳେ ବହୁତ ସୁନ୍ଦର ଦେଖାଯାଏ ତ ତ ଆପଣ ସେଠି ରହିବେ କିଛି ଅସୁବିଧା ହେବନି ଆପଣ ଗାଡ଼ିରେ ଆରାମ ସେ ଆମ ଗାଡ଼ିରେ ଆସିବେ ଭଡ଼ା ଗାଡ଼ିରେ ଆସିବେ ହୋଟେଲରେ ରହିବେ ତିନିଟାରୁ ପାଞ୍ଚଟା ଆପଣ ଶୋଇ ସାରିଲା ପରେ ଶୋଇକି ଉଠିକି ଆପଣ ନହେଲେ ଯିବେ ସମୁଦ୍ର ଆଡ଼ିକି ସମୁଦ୍ର ଆଡ଼ିକି ବୁଲିବେ ବୁଲିକି ସମୁଦ୍ରରେ ଆପଣ ଯଦି ରହିବେ ସେଦିନ ପୁରୀରେ ରହିବେ ନହେଲେ ଯଦି ସେଇଦିନ ଆପଣ ଫେରିବାକୁ ଚାହିଁବେ ତା'ହେଲେ ଭୁବନେଶ୍ୱର ଫେରି ପାରିବେ ଆପଣଙ୍କ ଇଚ୍ଛା ଆଉ ହଁ ହଁ ହଁ ନାହିଁ ନାହିଁ ଆମର ତ ଡ଼େ ୱାଇଜ୍ ଅଛି ମାନେ ଗୋଟେ ଦିନକୁ ଯେତିକି ଭଡ଼ା ସେହି ହିସାବରେ ଅଛି ଆପଣ ଯଦି ଗୋଟେ ଦିନ ପୁରା ରହିବେ ତା'ହେଲେ ଗୋଟେ ଦିନକର ଭଡ଼ା ଅଛି ଚାରି ହଜାର ଟଙ୍କା ଆପଣ ଦେବେ ଦୁଇ ଦିନ ରହିଲେ ଆଠ ହଜାର ଯଦି ଆପଣ ଗୋଟେ ଦିନକ ଦୁଇ ଦିନି ବୁଲିକି ତୃତୀୟ ଦିନ ଅଧାରୁ ଆପଣଙ୍କ ସରିଗଲା ବି ତା'ହେଲେ ଆମର ଚାରି ହଜାରରୁ ଅଧା ପଇସା ଦେଇକି ତୃତୀୟ ଦିନ ଆପଣ ଯିବେ ଆଉ ତିନି ଚାରି ଜାଗା ବୁଲିଲେ ଗାଡ଼ି ଖର୍ଚ୍ଚ ରହିବା ଖର୍ଚ୍ଚ ହେଲେ କିଛି ଅସୁବିଧା ନାହିଁ ଆରାମ ସେ ଆପଣଙ୍କର ଆପଣ ଯଦି ତିନି ଦିନ ରହୁଛନ୍ତି ଖାଲି ଆପଣଙ୍କୁ ଟିକେ ମାନେ ପଇସା କମ ପଡ଼ିବ ତ ବାର ହଜାର ତେର ହଜାର ଜାଗାରେ ଆପଣଙ୍କର ଆମେ ଦଶ ହଜାରରେ କରିବୁ ଯଦି ପନ୍ଦର ହଜାର ପଡ଼ିଲା ତା'ହେଲେ ଆମେ ତିନି ହଜାର କମାଇକି ବାର ହଜାରରେ କରାଇ ଦେବୁ କିଛି ଅସୁବିଧା ନାହିଁ ଆପଣ ଆସନ୍ତୁ ବୁଲିକି ଯାଆନ୍ତୁ ଆଜ୍ଞା

ହଁ ହଁ ଆପଣ ଖାଲି ବସ୍ ଭୁବନେଶ୍ୱର ଯାଏଁ ଆସନ୍ତୁ ଯଦି ଚାହୁଁଛନ୍ତି ବସ୍ରେ ଆସିବା ପାଇଁ ଭୁବନେଶ୍ୱରରୁ ଆପଣ ଆସିକି ବୁଲିକି ଯିବେ କିଛି ଅସୁବିଧା ହେବନି ଠିକ୍ ଅଛି ଆଜ୍ଞା ଆଜ୍ଞା